ସମସ୍ତଙ୍କ ଘରେ ହଉ ସବୁ ଜାଗାରେ ହଉ ଯେଉଁ ଖାଦ୍ୟ ତିଆରି ହୋଇଥାଏ ଯେଉଁ ଉପାଦାନ ୟୁଜ୍ ହୋଇଥାଏ ସେଇ ଉପାଦାନ ଆମ ଖାଦ୍ୟରେ ବା ମୋ ମୁଁ ଯେଉଁ ରୋଷେଇ କରିଥାଏ ସେଇ ଖାଦ୍ୟରେ ମୁଁ ୟୁଜ୍ କରିଥାଏ ତ କୌଣସି କିଛି ଅସାଧାରଣ କି ବିରଳ ଉପାଦାନ ମୁଁ ୟୁଜ୍ କରେ ନାହିଁ ତ ହଁ ମୁଁ ଖାଇବାରେ ଯେମିତି ନର୍ମାଲ୍ ଲୁଣ ହଳଦୀ ଜୀରା ଫୁଟଣ ମେଥି ଏଗୁଡ଼ା ସବୁ ଦରକାର ହୁଏ ତ ମୁଁ ବି ସେମିତି ତିଆରି କରିଥାଏ ଖାଇବା ତ ହଁ ମୁଁ ଟିକେ ଅସାଧାରଣ ନୁହେଁ ତ ମୋ ଖାଦ୍ୟ ମୋ ରୋଷେଇରେ ଯେତେବେଳେ ରୋଷେଇ କରୁଥାଏ ସେତେବେଳେ ଖାଇବାରେ ଟିକେ ଗୋଲମରିଚ ଗୁଣ୍ଡ ପକାଇଥାଏ ଯାହା କି ଆମ ଦେହ ପାଇଁ ଭଲ ଏସିଡ଼୍ ଖାଦ୍ୟକୁ ଏସିଡ଼୍ କରେ ନାହିଁ ଖାଦ୍ୟ ହଜମ ହୋଇଯାଇଥାଏ ଠିକ୍ ଟାଇମ୍ରେ ଆଉ ଏହା ଏହା ଖାଦ୍ୟରେ ପକାଇଲେ ମଧ୍ୟ ଗୋଲମରିଚ ଗୁଣ୍ଡକୁ ଖାଦ୍ୟ ଟେଷ୍ଟ ମଧ୍ୟ ହୋଇଥାଏ ଖାଇବାଟା ତ ମୁଁ କେବଳ ଗୋଲମରିଚ ଗୁଣ୍ଡ ହିଁ ବ୍ୟବହାର କରୁଥାଏ